ଭାରତର ଶିକ୍ଷା ବ୍ୟବସ୍ଥା ରହିଛି କିନ୍ତୁ ଏହା ବେଶି ଉନ୍ନତଧରଣର ହୋଇନାହିଁ କାରଣ ଯଦି କୌଣସି ଶିକ୍ଷା ବଡ଼ ବଡ଼ ଶିକ୍ଷା ନେବାପାଇଁ ହେଉଛି ଆମକୁ ଆମେ ବାହାରକୁ ଯାଉଛୁ ବାହାର ଦେଶକୁ ଯାଇକି ପାଠ ପଢ଼ିବାକୁ ପଡ଼ୁଛି ଆମ ଦେଶରେ ଭଲ ଭଲ ଷ୍ଟୁଡେଣ୍ଟମାନେ ଥାଇକି ମଧ୍ୟ ଆମେ ବାହାର ଦେଶରେ ପିଲାମାନେ ପାଠ ପଢ଼ିକି ସେଇଠି ଚାକିରି କରୁଛନ୍ତି କାରଣ ଏଇଠି କମ ପଇସାରେ ପାଠପଢ଼ା ହେଉନାହିଁ ଅଧିକା ପଇସା ଲାଗୁଛି ଆଉ ଆମର ଯିବାଆସିବାର ସୁବିଧା ଟିକିଏ ବେଶି ନାହିଁ ଯାହାପାଇଁକି ଆମର ଭାରତୀୟ ଶିକ୍ଷାନୁଷ୍ଠାନ ଏବେ ଧିରେ ଧିରେ ତଳକୁ ଯିବା ଗତି କରିଲାଣି ଆଉ ଆମର ଶିକ୍ଷା ବ୍ୟବସ୍ଥାଟା ଏତେ ଅନୁନ୍ନତ ହୋଇଯାଇଛି ଯେ ପିଲାମାନେ ଯିବା ଆସିବାର ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଆଉ ଶିକ୍ଷାର ବ୍ୟବସ୍ଥା ବି ଏତେ ଭଲ ନାହିଁ ଆମର ଯେଉଁ ଜାତି ଧର୍ମ ଏହିଗୁଡ଼ାକ ରହିଯାଇଛି ଯେମିତିକି ଆମର କମ କାଷ୍ଟ୍ର ଲୋକମାନଙ୍କୁ ସେମାନଙ୍କୁ ଆଗ ଶିକ୍ଷା ଶ୍ରେଣୀରେ ଚାକିରି ଦିଆଯାଉଛି ଆମର ଭଲ ଭଲ ପାଠ ପଢ଼ୁଥିବା ଭଲ ଷ୍ଟୁଡେଣ୍ଟମାନେ ସେମାନେ ଚାକିରି ପାଉନାହାଁନ୍ତି ସେମାନେ କେମିତି ଭଲ ପାଠ ପଢ଼େଇ ପାରିବେ ଜଣେ ଲୋ କାଷ୍ଟ୍ର ଲୋକକୁ ତାକୁ ଦିଆଯାଉଛି ପାଠ ପଢ଼େଇବାକୁ ସିଏ ସେତେ ଅନୁନ୍ନତ ଯେହେତୁ ସିଏ କାଷ୍ଟ ପାଇଁ ଚାକିରି ପାଇଯାଇଛି ସେ ପିଲାମାନଙ୍କୁ ସେତେ ଭଲ ପାଠ ପଢ଼େଇପାରୁନି ବେଶି ଉନ୍ନତି ଧରଣର ବି ପାଠପଢ଼ା ହେଇପାରୁ ନାହିଁ ତେଣୁ ପିଲା ପିଲାମାନେ ନିଜ ଦେଶ ଛାଡ଼ିକି ଅନ୍ୟ ଦେଶକୁ ମଧ୍ୟ ଯିବାପାଇଁ ବାଧ୍ୟ ହେଉଛନ୍ତି ଭଲ ପାଠ ପଢ଼ିବା ପାଇଁକା ଏଣୁ ଶିକ୍ଷା ବ୍ୟବସ୍ଥାଟା ଏତେ ଉନ୍ନତ ନୁହଁ